ଆମେ ଯେତେବେଳେ ଘର ବାଡ଼ିରେ ବିଭିନ୍ନ ପ୍ରକାର ଗଛ ଲଗାଉଛେ ଋତୁ ହିସାବରେ ସେମାନଙ୍କୁ ସେହି ହିସାବରେ ଯତ୍ନ ନେବା ନିହାତି ଦରକାର କାହିଁକିନା ଯଦି ସେହି ହିସାବରେ ଆମେ ଯତ୍ନ ନ ନେବା ତାହାଲେ ଗଛ ଗୁଡ଼ିକ ବି ଭଲ ବଢ଼ି ପାରିବନି ଗଛ ଗୁଡ଼ିକ ମରିଯିବ କିମ୍ବା କିଟପତଙ୍ଗ ଲାଗିବେ ଅଁ ଏହିସବୁ ଅସୁବିଧା ଦେଖାଦେବ ସେଥିପାଇଁ ଆମେ ଗଛକୁ ସବୁବେଳେ ଚେଷ୍ଟା କରିବା ପ୍ରତି ଋତୁ ହିସାବରେ ଯତ୍ନ ନେବାପାଇଁ ଋତୁ ଯେମିତି ଶୀତ ହଉ ଗରମ ହୋଉ କି ବର୍ଷା ହଉ ଶୀତ ଦିନରେ ଆମେ ଚେଷ୍ଟା କରିବା ସାଧାରଣତଃ ଗଛ ଗୁଡ଼ିକ କେମିତି କିମ୍ ଭଲ୍ସେ ବିଷ ସାର ଦେଇ ତାକୁ ପାଣି ଦେଇ ଗଛ ଗୁଡ଼ିକୁ ବଢ଼ାଇବା ପାଇଁ ଶୀତଦିନରେ ପ୍ରାୟତଃ ଏତେଟା ଗଛକୁ ପାଣିର ଆବଶ୍ୟକତା ବି ଏ ପଡ଼ିନଥାଏ କାହିଁକିନା ମାଟିବି ଏତେ ଶୀଘ୍ର ଶୁଖେନାହିଁ ଆଉ ଶୀତଦିନେ ଏତେ କଷ୍ଟକର ହୁଏ ନାହିଁ କାଇଁନା ଶୀତଦିନରେ ଗଛ ଗୁଡ଼ିକ ବହୁତ ଭଲ ଭାବରେ ବଢ଼ିଥାଏ ତା' ସହିତ ଗରମ ଦିନଟା ହେଉଛି ମେନ୍ ଆବଶ୍ୟକ ଗଛକୁ ଯତ୍ନ ନେବାର ନା ଗଛ ଶୀତଦିନ ଗରମ ଦିନରେ ଯଦି ମାନେ ଗଛ ମୂଳରେ ପାଣି ଠିକ୍ସେ ନ ଦେବା କିମ୍ବା କୀଟନାଶକ ସିଞ୍ଚନ ନ କରିବା ତାହାଲେ ଗଛଗୁଡ଼ିକ ଖରାରେ ମରିଯିବାର ସମ୍ଭାବନା ବହୁତ ଅଧିକ ତା' ସହିତ ସାର ବିଷ ନଦେଲେ ମଧ୍ୟ କୀଟପତଙ୍ଗ ବହୁତ ଲାଗନ୍ତି ଖରାଦିନରେ ଆଉ ଗୋଟେ ଜିନିଷ ହେଲା ବର୍ଷା ଦିନ ବର୍ଷାଦିନରେ ସାଧାରଣତଃ ଚେଷ୍ଟା କରିବା ଗଛ ମୂଳ ଯେତେ ଶୁଖିଲା ରହିବ କାହିଁକିନା ସବୁବେଳେ ବର୍ଷା ହଉଥିବ ବର୍ଷା ହେଲା ମାନେ ମାଟି ଓଦା ରହିବ ତ ସନ୍ତସନ୍ତିଆ ରହିବ ସନ୍ତସନ୍ତିଆ ହେଲେ ଗଛ ମରିବ ଆଉ ବର୍ଷା ଦିନେ ବି ଏତେଟା କିଟପତଙ୍ଗ ଅବଶ୍ୟ ଲାଗନ୍ତିନି କିନ୍ତୁ ଗୋଟେ ଜିନିଷ ଯେମିତି ଆଉ ଘାସ ଘାସ ଟିକିଏ ବର୍ଷାଦିନେ ପ୍ରବଳ ହୁଏ ଆଉ ସେଥିପାଇଁ ସବୁବେଳେ ଗଛ ଚାରିପଟେ ଘାସ ଉପାଡ଼ିକି ତାକୁ ସୁରକ୍ଷା ଦେବା ଆ ଆଉ କୀଟପତଙ୍ଗ ଏହିସବୁ ପାଣିର ଯେମିତି ନ ଲାଗିବ ସେଇସବୁ ବ୍ୟବସ୍ଥା କଲେ ଆଉ ବିଭିନ୍ନ ପ୍ରକାର ଋତୁ ହିସାବରେ ଏମତି ଆମେ ଯତ୍ନ ନେଇପାରିବା